ହଁ ନମସ୍କାର ହଁ

ଆପଣ ଫ୍ୟାମିଲି କ୍ୱାଟର ନେବେ କେତେ ଜଣ ଫ୍ୟାମିଲିରେ ଅଛନ୍ତି ଚାରି ଜଣ ହଉ ଠିକ ଅଛି ଆପଣ କୋଉ ଟାଇପର ରୁମ ନେବେ ରୁମ ପଚାର ରୁମ ଅଛି ଚାରି ପାଞ୍ଚଟା ଅଛି ଫ୍ୟାମିଲି ରୁମ ଦୁଇଟା ଅଛି ହଁ ପାଣି ଲାଇଟ ଲାଟ୍ରିନ ବାଥରୁମ ସବୁ ସୁବିଧା ଅଛି ଆପଣ ଯଦି ଏ ସି ରୁମ ଚାହିଁବେ ତ ତିନି ହଜାର ଟଙ୍କା ଦେବାକୁ ପଡ଼ିବ ଆଉ ବିନା ଏ ସି ଚାହିଁବେ ତ ଦୁଇ ହଜାର ଟଙ୍କା ଦେବାକୁ ପଡ଼ିବ ସାଢ଼େ ଦୁଇ କିଲୋମିଟର ହେବ ହଁ ଅଛି ସେଥିପାଇଁ ତୁମକୁ ଅଧିକ ଟଙ୍କା ଦେବାକୁ ପଡ଼ିବ ତିନି ହଜାର ଦେବାକୁ ପଡ଼ିବ କମ ହେବ ନାହିଁ ତିନି ହଜାର ହେବ ଆଉ ଯଦି ଆପଣ କମ କରିବା ପାଇଁ କହୁଛନ୍ତି ତ ସବୁ ବିଲ ଆପଣଙ୍କୁ ପେ କରିବାକୁ ପଡ଼ିବ ଆପଣ ସବୁ ବିଲ ପେ କଲେ କମ ହେବ ଆଉ ବିଲ ଆମେ ପେ କଲେ ଅଧିକା ଦେବାକୁ ପଡ଼ିବ ଆଜିକାଲି ମାର୍କେଟରେ ରୁମ୍ ମିଳୁନାହିଁ ଆପଣ ପାଇଛନ୍ତି ଏତେ ଭଲ ରୁମ କାହିଁକି ଟଙ୍କାକୁ ଦେଖୁଛନ୍ତି ସବୁ ସେଫ୍ଟି ଅଛି ଆପଣତ କାଲି ପହରଦିନ ଯେବେ ଆପଣ ଆସି ପାରିବେ ଆପଣ ମୋ ଘରକୁ ଆସନ୍ତୁ ମୁଁ ସବୁ ବେଳେ ଘରେ ଚଳିବ ଘର ଘର ବସ ଷ୍ଟାଣ୍ଡ ପାଖରେ ହଉ ଆସନ୍ତୁ ଦଶଟା ଭିତରେ ଆସିବେ ହଉ ରଖୁଛି